ଆମ ରାଜ୍ୟ ହେଉଛି ଓଡ଼ିଶା ଆଉ ତେଣୁ ଆମ ଓଡ଼ିଶାରେ ଆମ ଭାଷା ହେଉଛି ଓଡ଼ିଆ ଆଉ ଆମ ଓଡ଼ିଆ ଭାଷାରେ ଆମର ଏଠି ମାନେ ସବୁ କେଉଁ ନାଚ ଗୀତ ଯାହାବି ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ହେଲା ଆଉ ସେଥିରେ ମାନେ ଓଡ଼ିଆ ଭାଷା ହିଁ ବ୍ୟବହାର କରନ୍ତି ଆଉ ତେଣୁ ସେଇ ଓଡ଼ିଆ ଭାଷାରେ ସେମାନେ ବ୍ୟବହାର କରିଥିବାରୁ ଆମେ ଜାଣିପାରୁ ବୁଝିପାରୁ ଯେ ସିଏ ମାନେ କ'ଣ କହୁଛନ୍ତି କ'ଣ କହିବା ପାଇଁ ଚାହୁଁଛନ୍ତି ଆଉ ଓଡ଼ିଆ ଭାଷାରେ କହୁଛନ୍ତି ବୋଲି ଆମେ ଜାଣିପାରୁଛୁ ଆଉ ଓଡ଼ିଶା ବାହାରେ ଯଦି କେହି ଓଡ଼ିଆ ଭାଷାରେ କିଛି କଥାହେଲା ତାହେଲେ ଆମେ ଜାଣିପାରୁ ଯେ ଇଏ ହେଉଛି ଆମ ଓଡ଼ିଶାର ଆଉ ଓଡ଼ିଆ ଭାଷା କଳା ସଂସ୍କୃତି ଗୀତ ପାଲା ମାନେ ସବୁ ସବୁଥିରେ ଆମର ଓଡ଼ିଆ ଭାଷା ହିଁ ବ୍ୟବହାର କରାଯାଏ

ଆମକୁ ବୁଝିବା ପାଇଁ ସହଜ ହୋଇଥାଏ